ମୁଁ ଏଇ ଦଶଦିନ ଭିତରେ ଗୋଟେ କୁଲର୍ ଆଣିଲି ଦେଖିଲା ବେଳକୁ ଜମା ଭଲ ପଡ଼ିଲାନି ତା'ର ପବନ ବି ଠିକ୍ ସେ ଦେଉନି କି ଇଏ ଚାଲୁନି ବି ଠିକ୍ ସେ ଆଉ ତା'ର ପାଣି ବି ଲିକେଜ୍ ହେଉଛି ଆଉ ତା ସୁଇଚ୍ କାମ ବି ସୁଇଚ୍ ଗୁଡ଼ାକ କାମ ଦେଉନି ଦେଖିବା ଆକୁ ଫେରାଇକି ଆଉ ଗୋଟେ ନହେଲେ ଆଣିବି ଆଉ ଏଇଟା ତ କ'ଣ ଭଲ ପଡ଼ୁନି ଆଉ ତାର ତାର ବି ଛିଣ୍ଡିଯାଇଛି ତାର ପଛପଟ ତାର ବି କନେକ୍ସନ୍ ଠିକ୍ ନାହିଁ ଦେଖିବା ଆଉ ଗୋଟେ କିଣିକି ଆଣିବାକୁ ପଡ଼ିବ